ମୁଁ ଯେତେବେଳେ ନଦୀକୁ ମାଛ ଧରିବାକୁ ଯାଏ ବା ପୋଖରୀ ନାଳକୁ ଯାଏ ସେତେବେଳେ ମୁଁ ଖାଦ୍ୟ ହାଲକା ଖାଦ୍ୟ ଖାଇଥାଏ ଯେମିତିକି ପାଣିରେ ଭଲ ପହଁରିପାରିବି ଓ ତା ସହିତ ପାଣି ବୋତଲ ଆଉ ଯେମିତିକି ତୁମ ପ୍ୟାଣ୍ଟସାର୍ଟ ଉପରେ ବି ଧ୍ୟାନ ଦେଇଥାଏ ମୁଁ ଖରାପ ପ୍ୟାଣ୍ଟସାର୍ଟ ପିନ୍ଧିକି ଯାଇଥାଏ ଯେମିତି ପାଣିରେ ବୁଡ଼ିଲେ ମୋ ପ୍ୟାଣ୍ଟସାର୍ଟ ନଷ୍ଟ ନ ହେବ ସାଥିରେ ଏକ ଗାମୁଛା ଆଉ ଜାଲ ଆଉ ଟିୟୁ ନେଇକି ସାଙ୍ଗରେ ଯାଇଥାଏ ଯେମିତିକି ବାଇ ଚାନ୍ସ ଯଦି ପାଣି ଭିତରେ ଶୋଷ ଲାଗିଲା ମୁଁ ପାଣି ପିଇପାରିବି ତାସହିତ ଭଲ ଜାଲ ନେଇକି ଯାଇଥାଏ ଯେମିତିକି ମୁଁ ଭଲ ମାଛ ଧରିବି ଆଉ ତା ସହିତ ମାଛ ଧରିବା ପାଇଁ ଗୋଟେ ଏକ ଜାଗା ନେଇଥାଏ ଯେମିତିକି ପାଣିରେ ଥିଲାବେଳେ ମାଛ ଧରିଲେ ଯେମିତିକି ମୋ ମାଛ ସୁରକ୍ଷିତ ରହିବ ସେ ଉପରେ ମୁଁ ମଧ୍ୟ ଧ୍ୟାନ ଦେଇଥାଏ ଏଇଭଳି ଭାବରେ ମୁଁ ଯାଇଥାଏ ଓ ସାଙ୍ଗରେ ଦୁଇ ଜଣ ସାଙ୍ଗକୁ ମଧ୍ୟ ସାଙ୍ଗରେ ନେଇକି ମାଛ ଧରିବାକୁ ଯାଇଥାଏ